ରୋଷେଇ କରିବା ପାଇଁ ମନ ଥିଲେ ସବୁକିଛି ସହଜ ଏବଂ ଆମର ଆଇଡ଼ିଆ ଆପେଆପେ ଆସିଯିବ କିନ୍ତୁ ଆମର ଯଦି ରୋଷେଇ କରିବା ପାଇଁ ଇଚ୍ଛା ମନ ନଥିବ ତା'ହେଲେ ଆମେ ଯଦି ରୋଷେଇ କରିବାକୁ ଚେଷ୍ଟା କରିବା ତା'ହେଲେ ଏଗୁଡ଼ିକ ଆମ ପକ୍ଷରେ ତ ବହୁତ କଷ୍ଟକର ହୋଇପଡ଼ିବ ସେଥିପାଇଁ ଆମ ଆମେ ଯଦି ମନ ଦେଇ ରୋଷେଇ କରିବା ତା'ହେଲେ ଆମକୁ ସବୁକିଛି ସହଜ ଲାଗିବ ତେଣୁ ଖାଦ୍ୟ ଭିତରେ ବହୁତ ସହଜ ହେଉଛି ରୋଷେଇ କରିବା ଭାତ କାରଣ ଏହା ବିନା କୌଣସି କଷ୍ଟରେ ଏବଂ ସହଜରେ ମଧ୍ୟ ହୋଇଯାଇଥାଏ ଯାହାର କୌଣସି ଆଇଡ଼ିଆ ବି ନଥିବ ରୋଷେଇରେ ସେ ମଧ୍ୟ ଏହି ଜିନିଷଟି ରୋଷେଇ କରିପାରିବ ତ ଏଇଟା ବହୁତ ସହଜ ଏବଂ କଷ୍ଟ ତ କଷ୍ଟ କହିଲେ ହେବନି ତ ଆମର ଯଦି ଇଚ୍ଛା ଥିବ ଆମେ ସବୁକିଛି କରିପାରିବା କଷ୍ଟ ସେମିତି କିଛି ବେଶୀ ନାହିଁ ଟାଇମ୍ ଟିକିଏ ଲାଗିବ କିନ୍ତୁ ଚଳିବ ସବୁ କିିଛି ହୋଇଯିବ ଆଜ୍ଞା ଧନ୍ୟବାଦ